ହଁ ସାର୍ ନମସ୍କାର ସାର୍ ଆଜ୍ଞା ମୁଁ ଶଙ୍କର ନାୟକ କହୁଥିଲି ଯାଦୁରାପତରା ଗ୍ରାମରୁ ଆଜ୍ଞା ସିଏ ଆପଣ ନବରଙ୍ଗପୁର ହସ୍ପିଟାଲ୍ରୁ କହୁଛନ୍ତି ତ ଅହଁ ଆଜ୍ଞା ମୋର ଭାଇ ଜଣଙ୍କୁ ଟ୍ୟୁମର୍ ହୋଇଛି ତ ତାକୁ ମେଡ଼ିକାଲ୍ ଟିକେ ଆଣିବାର ଥିଲା ହେଲାଣି ହେଲାଣି ଆଜ୍ଞା ଚାରି ପାଞ୍ଚ ଦିନ ଖଣ୍ଡେ ହଁ ହଁ ଭାତ ଭାତ ପେଜ ମଧ୍ୟ କିଛି ଖାଇପାରୁ ନାହିଁ ତ ମୁଁ ମୋର ଫୋନ୍ କରିବାଟା କାରଣ ହେଲା ଯେ ମୁଁ ଆପଣଙ୍କ ହସ୍ପିଟାଲ୍ କ'ଣ କ'ଣ ଫେସିଲିଟି ଅଛି କ'ଣ ବ୍ୟବସ୍ଥା ଅଛି କ'ଣ ସବୁ ସେଇଟା ଯାଉଛି ଟିକେ ପଚାରିଥାନ୍ତି ବୋଲି ଫୋନ୍ କରିଥିଲି ଆଜ୍ଞା ନାଇଁ ନାଇଁ ଆଉ କୋଉ ହସ୍ପିଟାଲ୍ରେ ଦେଖାଇ ନାହିଁ ଏଇ ଚାରି ପାଞ୍ଚ ଦିନ ଖଣ୍ଡେ ହୋଇଛି ବାହାରିଛି ନାଇଁ ନାଇଁ ଚେକପ୍ଟା କୋଉଠି କରାହୋଇ ନାହିଁ ଯେ ସେ ଯାହା ଆମେ ଲୋକାଲ୍ ଡକ୍ଟର୍ କୋଉଠି ଦେଖେଇଥିଲୁ ତାଙ୍କେ ସେମିତି ବୋଲି ଆମକୁ ଟିକେ କହିଥିଲେ ତ ହଁ ଆଜ୍ଞା ବୀମା କାର୍ଡ୍ ଅଛି ହାଁ ହଉ ଠିକ ଅଛି ଆଜ୍ଞା ଆପଣଙ୍କର ସେଠି ସେ ଅଲ୍ଟ୍ରାସାଉଣ୍ଡ୍ କରିବା ବ୍ୟବସ୍ଥା ଅଛି ଆଜ୍ଞା ସୁବିଧା ଅଛି ତ ଆଜ୍ଞା ଆଜ୍ଞା ଯେ ବେଡ୍ ଫେଡ୍ର ସବୁ ସୁବିଧା ଅଛି ତ ଆଜ୍ଞା ତଳେ ଶୋଇବାକୁ ପଡ଼ିବ ନାହିଁ ତ ହଁ ହଁ ଠିକ ଅଛି ସେଇଟା ଏକା ଏଟା ଆଉ ଆମ୍ବୁଲାନ୍ସ୍ ଫାମ୍ବୁଲାନ୍ସ୍ ଫୋନ୍ ଫୋନ୍ କରିବାକୁ ପଡ଼ିବ ନା ଆପଣଙ୍କର ସେଠିରୁ ଆସିବ ଆଜ୍ଞା ଆଜ୍ଞା ଆପ୍ଲାଏ ଆପ୍ଲାଏ କରି ଯାଇଥିଲୁ ତ ସୁବିଧା ଆଜ୍ଞା ଆଗୁରୁ କ'ଣ କହୁଥିଲା ହଁ ଏବେ ଯଦି ଆଗରୁ ଯଦି ସେଇଟା କରା ହେଉଛି ହେଲେ କରିଦେଇଥିଲେ ସୁବିଧା ସାର୍ ଆମକୁ ମଧ୍ୟ ଯାଉ ଯାଉ ଅମ କାମଟା ହୋଇଯିବ ଆଜ୍ଞା ଆଜ୍ଞା ନାଇନ୍ ଏଇଟ୍ ସିକ୍ସ୍ ୱାନ୍ ନାଇନ୍ ଏଇଟ୍ ସିକ୍ସ୍ ୱାନ୍ ଟୁ ଥ୍ରୀ ଏଇଟ୍ ଜିରୋ ଡବଲ୍ ଫାଇପ୍ ସିକ୍ସ୍ ଟୁ ହଁ ହଁ ଏଇଟା ଏଇଟା ଆଜ୍ଞା ମୋ ଭାଇର ଆଧାର କାର୍ଡ୍ ନମ୍ବର୍ ତାର ନାଁ ହେଉଛି ସୁରେଶ ଦାସ

ଆଉ ମୋର ଆଧାର କାର୍ଡ୍ ନମ୍ବର୍ ଦେବାକୁ ପଡ଼ିବ କି ଆଜ୍ଞା ଦେଉଛି ଦେଉଛି ଦେଖନ୍ତୁ ହଁ ଫାଇପ୍ ଏଇଟ୍ ଟୁ ଜିରୋ ସିକ୍ସ୍ ୱାନ୍ ସିକ୍ସ୍ ଫାଇପ୍ ଥ୍ରୀ ୱାନ୍ ଫାଇପ୍ ଜିରୋ ହଁ ଏଇଟା ଆଜ୍ଞା ମୋ ଆଧାର କାର୍ଡ୍ ନମ୍ବର୍ଟା ଆଜ୍ଞା ମୋବାଇଲ୍ ନମ୍ବର୍ଟା ହେଉଛି ଏଇଟ୍ ଜିରୋ ୱାନ୍ ଏଇଟ୍ ନାଇନ୍ ୱାନ୍ ସେଭେନ୍ ଏଇଟ୍ ଟୁ ଜିରୋ ଆଜ୍ଞା ଆଜ୍ଞା ହଁ ଆସିଲା ଆଜ୍ଞା ହଁ ହଁ ସିକ୍ସ୍ ଜିରୋ ସିକ୍ସ୍ ଟୁ

ଆଜ୍ଞା ମେଡିସିନ୍ ଫେଡିସିନ୍ ସେମିତି ଆଜ୍ଞା ମେଡିସିନ୍ ଫେଡ଼ିସିନ୍ର ସବୁ ସୁବିଧା ଅଛି ତ ଆଜ୍ଞା ଆଜ୍ଞା ଆଜ୍ଞା

ହଁ କହୁଛି ଆଜ୍ଞା ମୁଁଇଁ ଡବଲ୍ ଟୁ ଥ୍ରୀ ୱାନ୍ ହଉ ଠିକ ଅଛି ଠିକ ଅଛି ଆଜ୍ଞା ନାଇଁ ନାଇଁ ଏଇ ନମ୍ବର୍ରେ ଆଜ୍ଞା ନାଇଁ ନାଇଁ ଥାଉ ଆଜ୍ଞା ଏ ମୋର ଟିକେ କାମ ପଡ଼ିଯାଇଛି ମୁଁ ଆପଣଙ୍କୁ କାଲି ଡାଇରେକ୍ଟ୍ ଆସି ହସ୍ପିଟାଲ୍ରେ ଆଜ୍ଞା ଠିକ ଅଛି ହୋଉ ସାମ୍ନାସାମ୍ନିି କଥାହୋଇଯିବା ଆଜ୍ଞା ହଉ ଆଜ୍ଞା ଆଜ୍ଞା ଠିକ ଅଛି